ଆମ ଅଞ୍ଚଳରେ ହସ୍ତଶିଳ୍ପ ଗୁଡ଼ିକ ଆଉ ଲୋକମାନେ ତାଙ୍କ ହାତରେ କାମ କରୁଛନ୍ତି କଂସା ବାସନ ସୁନା ରୁପା କାମଗୁଡ଼ିକ ହେଉଛି ଏବଂ ଆମର କୁମ୍ଭାର ଶ୍ରେଣୀର ଲୋକ ଯେଉଁ ହାଣ୍ଡି ମାଠିଆ ସୁରି ମାଟିରେ ମଧ୍ୟ କରୁଛନ୍ତି କିନ୍ତୁ ଆମ ଅଞ୍ଚଳରେ ଯେଉଁ ଚାନ୍ଦୁଆ ଅଛି କିନ୍ତୁ ବିଶେଷ ତାକୁ ଆଉ କରିପାରୁନାହାନ୍ତି ଏବଂ ତାରକସି ସମ୍ବଲପୁର ଯେଉଁ ବିନ୍ଧାଣି କପଡ଼ା ଫପଡ଼ା ଜିନିଷ ଏଗୁଡ଼ିକ ମଧ୍ୟ ଆମର ଟିକେ ବେଶୀରେ ହୋଇପାରିନାହିଁ କି ତା ଚଳ ପ୍ରଚଳନ ଆଉ ସୋସାଇଟିରେ ଟିକେ ସେ ଠିକ୍ରେ ଯାଇପାରୁନାହିଁ ଟିକେ ଆଗ୍ରହ କରୁନାହାନ୍ତି ବେଶୀ କିଛି ଟିକେ ଆମ ଅଞ୍ଚଳରେ ସେହି ଜିନିଷ ଗୁଡ଼ିକ ହୋଇପାରୁନାହିଁ